ହ୍ୟାଲୋ ହ୍ୟାଲୋ ହଁ ଗୌରୀଶଙ୍କରରୁ କହୁଛନ୍ତି ଗୌରୀଶଙ୍କରରୁ କହୁଛନ୍ତି ତ ଆଜ୍ଞା ହଁ ମୁଁ ଅମିତା ଆଚାର୍ଯ୍ୟ କହୁଛି ମୁଁ ଦୁଇଟା ମଟନ୍ ପାଇଁ ଅର୍ଡ଼ର୍ କରିଥିଲି ସେ ମଟନ୍ କ'ଣ ଏମିତି ଦେଇଛନ୍ତି ମୋର ଗେଷ୍ଟ୍ ଆସିଥିଲେ ମାନେ ଏତେ କଦର୍ଯ୍ୟ କ'ଣ ମାନେ ଗୌରଶଙ୍କରର ନାଁ ଭଲ ବୋଲି ମୁଁ ସବୁବେଳେ ଆପଣଙ୍କ ଦୋକାନକୁ ହିଁ ଯାଏ ଆପଣଙ୍କ ଦୋକାନ ବ୍ୟତୀତ ମୁଁ ଅଲଗା କେଉଁ ଦୋକାନ ଯାଏନି ପରିବାର ସମସ୍ତେ ମୋ ବନ୍ଧୁବାନ୍ଧବ ସମସ୍ତେ ଜାଣିଛନ୍ତି ଗୌରୀଶଙ୍କର ପୁରା ବଢ଼ିଆ ଖାଦ୍ୟ ସବୁ ଭଲ ଆମର କେତେ ବିଲ୍ ହେଉଛି ମାସକୁ କହିଲେ ଦେଖିବା ଆପଣଙ୍କ ପାଖରେ କେତେ ବିଲ୍ ହେଉଛି ଆପଣ ନିଜେ କହୁନାହାନ୍ତି ଦେଖିଲେ ନିଜେ କମ୍ପୁଟର୍ ପାଖରେ ବସିଛନ୍ତି ନା କେଉଁଠି ବସିଛନ୍ତି ମୁଁ ଏମିତି ଏତେ ଅସୁବିଧାରେ ପଡ଼ିଯିବି ବୋଲି ମୁଁ ଭାବିନଥିଲି ଆପଣଙ୍କ ଭରସାରେ ମୁଁ ଆଉ କିଛି ବି କଲିନି ହଁ ଖାଦ୍ୟ ତ ଆସିବ ଖାଇବେ ଆଉ ମୋ ଗେଷ୍ଟ୍ ଆସିଲେ ମୁଁ କି ପ୍ରକାର ବେଜ୍ଜୀତ୍ ହେଇଛି ଆଜି ମୋତେ କେତେ କଷ୍ଟ ହୋଇଥିବ ଆପଣ କ'ଣ କରିବେ ସେ ସେ ମୁଁ ରିଟର୍ନ୍ ପଠାଇବି ନା ଆପଣ କ'ଣ କରିବେ କୁହନ୍ତୁ ସେଥିପାଇଁ କ'ଣ ସେକେଣ୍ଡ୍ ଅପ୍ସନ୍ ଅଛି ମୋତେ ଆପଣ କୁହନ୍ତୁ ନାଇଁ ଆପଣ କୁହନ୍ତୁ ଫାଷ୍ଟ୍ କହିଲେ ଯାହା କରିବି ମୁଁ ମୁଁ ପଠାଇବି ନା ଆପଣ ପୁଣି ରିଟର୍ନ୍ ପଠାଇବି ନା ଆପଣ ବିଲ୍ ପେମେଣ୍ଟ୍ କରିବେ ଆଜି ଏମିତି ମୋତେ କଷ୍ଟ ଆଉ ମାନେ ଦୋକାନ ଯିବା ପରିକା ବି ମୋତେ ଲାଗୁନି ଆଉ ମୁଁ ସେକେଣ୍ଡ୍ ଥର ଆପଣଙ୍କ ପାଖକୁ ଯିବି ବୋଲିକି ଏଇଟା କ'ଣ ଠିକ୍ କଥା ହାଁ ଏମିତି ଯଦି ଆପଣ କରିବେ ଆମେ ସବୁ କ'ଣ କରିବୁ କଷ୍ଟମର୍ମାନଙ୍କୁ କ'ଣ ଏମିତି ସବୁ ଠକନ୍ତି ତା'ପରେ ଆମେ କ'ଣ ଆମେ ଦିନିକିଆ କଷ୍ଟମର୍ ହେଇଛୁ ଡେଲି କଷ୍ଟମର୍ ସବୁବେଳେ ଆମେ ଯାଉଛୁ ଦେଖିଲା ବେଳକୁ ଏମିତି ସବୁ କରନ୍ତି ହଁ ହଁ ହଁ ହଉ ହଉ ହଉ ତା'ହେଲେ ଠିକ୍ ଅଛି ଆପଣ ଏ ଆପଣ ରଖନ୍ତୁ ମୋର ମୁଁ ଆଗ ସନ୍ଡ଼େରେ ଆସିବେ ମୋର ଆଉ ଦୁଇ ଜଣ ଗେଷ୍ଟ୍ ଆସିବେ ଆପଣ ସେହି ଦିନକୁ ନହେଲେ ହଉ ହଉ ହଉ ଆଉ ରିଟର୍ନ୍ ମୁଁ କହିବି ଆଉ କହିବି ହଉ ଧନ୍ୟବାଦ ଧନ୍ୟବାଦ ହଉ ଠିକ୍ ଅଛି